ମୋର ବ୍ୟକ୍ତିଗତ ଲକ୍ଷ୍ୟ ହେଉଛି ଯେ ଏକ ଏକର ଜମିରୁ ତିରିଶ ରୁ ଚାଳିଶି କୁଇଣ୍ଟାଲ ଧାନ ବାହାର କରିବା ଆଉ ମୁଁ ଏଥିପାଇଁ ବହୁ ପରିଶ୍ରମ କରୁଛି ବହୁ ଧନ ଖର୍ଚ୍ଚ କରୁଛି ଭଲ ମାଟି ଭଲ ସାର ଭଲ ଯାନ୍ତ୍ରିକ ଜିନିଷ ବ୍ୟବହାର କରୁଛି ଯେମିତି ମୁଁ ମୋ ଲକ୍ଷ୍ୟରେ ପହଞ୍ଚି ପାରିବି ତା ସହ ମୁଁ ବିହନ ସାର କୀଟନାଶକ ଔଷଧ ବ୍ୟବହାର କରୁଛି ମୋ ଜମି ର ଚତୁଃର୍ପାଶ୍ୱରେ ବାଡ଼ ଦେଇଛି ବଳଦ ଗାଈମାନଙ୍କଠାରୁ ବଞ୍ଚିବା ପାଇଁ ମୁଁ ରାତିରେ ସେ ଜମିକୁ ତଦାରଖ କରେ ମୋତେ ମୋ ସାଙ୍ଗସାଥୀ ବନ୍ଧୁବର୍ଗ ପରିବାର ଲୋକମାନେ ପ୍ରେରଣା ଦିଅନ୍ତି